ଚିତ୍ରାଙ୍କନ ହେଉଛି ଲୋକମାନଙ୍କ ପାଇଁ ବହୁତ ଚିକିତ୍ସାମୂଳକ ଓ ଲାଭଦାୟକ କାରଣ ଜଣେ କଳାକାର ସେ ଚିତ୍ରକୁ ଦେଖି ତାର ପରିକଳ୍ପନା କରି ଚିତ୍ର ଆଙ୍କିଥାଏ ଓ ଅଶିକ୍ଷିତ ବ୍ୟକ୍ତି ମଧ୍ୟ ଚିତ୍ରକୁ ଦେଖି ତାହା କଳ୍ପନା କରିଥାଏ କେଉଁ ବିଷୟରେ କେଉଁ କାର୍ଯ୍ୟରେ କରାଯାଉଛି ଚିତ୍ରକୁ ଦେଖି ସେ ଜାଣିପାରିଥାଏ ସେଇ କାର୍ଯ୍ୟ ବିଷୟରେ ଓ ତାହା କରିବାରେ ତାହାକୁ ବହୁତ ସହଜ ହୋଇଥାଏ ଓ ଚିତ୍ର ହେଉଛି ଗୋଟିଏ ସିମ୍ବଲ ଯାହା ସମସ୍ତେ ବୁଝନ୍ତି ଚିତ୍ରକୁ ଦେଖି ଛୋଟ ଛୋଟ ପିଲା ମଧ୍ୟ ଅଶିକ୍ଷିତ ଲୋକମାନେ ମଧ୍ୟ ଶିକ୍ଷିତ ନ ହୋଇଥିଲେ ମଧ୍ୟ ତାହା ଜାଣିପାରନ୍ତି ଶିଖନ୍ତି ଓ ଚିତ୍ରକୁ ଦେଖି ସେମାନେ କଳ୍ପନା କରିଥାନ୍ତି କେଉଁ ବିଷୟରେ କରାଯାଇଛି କେଉଁ କାର୍ଯ୍ୟ କରାଯାଉଛି ସେଥିପାଇଁ ସେଥିରେ ହଉଛି ଆମର ଗୋଟେ ଚିକିତ୍ସାମୂଲକ କାର୍ଯ୍ୟ